ଉତ୍ତମ ଗୁଣବତ୍ତାର ପ୍ରଜାତି ଏବଂ ସୁସ୍ଥ ପଶୁମାନଙ୍କୁ ଆମେ ଚିହ୍ନିବା ପାଇଁ ଆମେ ନିକଟସ୍ଥ ଆମର ପଶୁପ୍ରାଣୀ ଚିକିତ୍ସକଙ୍କ ସହିତ ଆମେ ଯୋଗାଯୋଗ କରିଥାଉ ଆମେ ଯଦି ଚିହ୍ନି ନପାରିଲେ ତାଙ୍କେ ଆସିକରି ଆମେ ଚିହ୍ନଟ କରିଥାନ୍ତି ଆଉ କୌଣସି ପଶୁ ଯଦି ଅସୁସ୍ଥ ହୋଇଥାଏ ତାଙ୍କେ ଆସି ଦେଖି ତାଙ୍କୁ ମେଡ଼ିସିନ୍ ପତ୍ର ବା ଇଞ୍ଜେକ୍ସନ୍ ପତ୍ର ବି ଦେଇଥାନ୍ତି